ଆମର ଓଡ଼ିଶାରେ ମାଲକାନଗିରି ଡିଷ୍ଟ୍ରିକ୍ଟ୍ ମାଲକାନଗିରି ଡିଷ୍ଟ୍ରିକ୍ଟ୍ରେ ପ୍ରବଳ ଗରମ ପଡ଼ୁଛି ପ୍ରବଳ ଗରମରୁ କିଛି ଗଛ ଘାସ ସବୁ ଶୁଖିଯାଉଛି ଏ ଟାଇମ୍ରେ ଗଛକୁ ଯତ୍ନ ଗଛର ଯତ୍ନ ନେବାକୁ ବହୁତ କଷ୍ଟ ହେଉଛି ସକାଳେ ସଞ୍ଜବେଳେ ଦୁଇ ଅଳି ପାଣି ଦେବାକୁ ପଡ଼ୁଛିି ନହେଲେ ଗଛ ମରିଯିବ ଆଉ ଏଠି ଅଙ୍ଗୁର ଏପୁଲ୍ ଗଛ ବନାବା ପାଇଁ ବେଶି କଷ୍ଟ ଏସବୁ ଥଣ୍ଡା ଜାଗାରେ ହେଉଛି ଆଉ ବାକି ଯୋଉ ଗଛ ଯାକରେ ଆମ୍ବ ଗଛ କଦଳୀ ଗଛ ପଇଡ଼ ଗଛ ଏ ଗଛରେ ସବୁ ବରକୋଳି ଗଛ ଏଇସବୁ ଗଛରେ ଆମେ ସଞ୍ଜବେଳେ ସବୁଦିନେ ସଞ୍ଜବେଳେ ପାଣି ଦେଉଛେ ନହେଲେ ଗଛ ସବୁ ମରିଯିବ ଆଉ ଥଣ୍ଡା ଟାଇମ୍ରେ ବି ଫୁଲ ଗଛରେ ସାରଫାର ଦେଉଛେ ପାଣି ଦେଉଛେ ବଢ଼ିଆ ଫୁଲ ଫୁଟୁଛି